ଆମ ଓଡ଼ିଶାର ମାତୃଭାଷା ଓଡ଼ିଆ ଆମ ଓଡ଼ିଶାର ସମସ୍ତ ଲୋକ ଓଡ଼ିଆ କଥା ହେବା ବହୁତ ଜରୁରୀ କାହିଁକି ଆମ ଏଇଠି ସମସ୍ତେ ଓଡ଼ିଆ କଥା କହୁଛନ୍ତି ଓଡ଼ିଆ କଥା ନହେଲେ ଆମ ଆଖପାଖ ବହୁତ ଜିଲ୍ଲା ଆମେ ଯାଇପାରିବୁନି ବୁଲିପାରିବୁନି ଓଡ଼ିଆ ଭାଷା ଆମ ଲୋକମାନେ କିପରି

କହୁନଥିବା ଅନ୍ୟମାନଙ୍କ ସହ ଯୋଗାଯୋଗ କେମିତି କରିବେ ଓଡ଼ିଆ ଭାଷା ଆମର ବେଶୀ ଦରକାର ଏବେ କ'ଣ ହେଉଛି ସମସ୍ତେ ଅଧିକ ଶିକ୍ଷା ପାଇଁ ଛୋଟ ଛୋଟ କୁନି କୁନି ପିଲାମାନଙ୍କ ଅଧିକ ବିକାଶ ପାଇଁ ଶିକ୍ଷା ପାଇଁ ସେମାନେ ଇଂଲିଶ୍ ମିଡ଼ିୟମ୍ରେ ପାଠ ପଢ଼ୁଛନ୍ତି ସେମାନେ ଇଂଲିଶ୍ ମିଡ଼ିୟମ୍ରେ ପାଠ ପଢ଼ିକି ଏବେ ଆମ ଓଡ଼ିଆ ଲୋକ ହେଇକି ସେମାନେ ଆଉ ଓଡ଼ିଆ ଜମା କହିପାରୁନାହାନ୍ତି ଏବଂ ଓଡ଼ିଆ ରିଡ଼ିଂ କହିପାରୁନାହାନ୍ତି ଖାଲି ସେମାନେ ଇଂଲିଶ୍ ପଢ଼ିଲେ ଛୋଟବେଳରୁ ପିଲାଦିନରୁ ହେଲେ ସେମାନେ ଇଂଲିଶ୍ ଛଡ଼ା କିଛି ଜାଣିନାହାନ୍ତି ହେଲେ ଏମିତି ହେଲେ କ'ଣ ହବ ଆମର ଓଡ଼ିଆ ଭାଷା ଧୀରେ ଧୀରେ କମିଯିବ କମିଲେ କ'ଣ ହବ ଆମର ଦେଶର ଭାଷାଟା ଆଉ ରହିବନି ବହୁତ ଅସୁବିଧା ହବ ଆମ ସରକାରର ଓଡ଼ିଆ ଯେଉଁ ଆମର ଦେଶର ଭାଷା ସେଇଟା ଧୀରେ ଧୀରେ ବିଲୁପ୍ତ ହେବାର ସମ୍ଭାବନା ଅଛି ଆଉ ଏମିତି ଦିନ ଆସିବ ସମସ୍ତେ ଇଂଲିଶ୍ରେ କଥା ହେବେ ଆଉ ଓଡ଼ିଆ କିଏ ପଢ଼ି ପାରିବିନି ଓଡ଼ିଆ ଗୋଟେ କଠିନ ଭାଷା ପଡ଼ିବ ସେଥିପାଇଁ ଆଉ ଓଡ଼ିଆ ମିଡ଼ିଅମ୍ ବନ୍ଦ ହେଇଯିବ ସେଥିପାଇଁ ଓଡ଼ିଆ କଥା ହେବା ବହୁତ ଜରୁରୀ ଓଡ଼ିଆ ଭାଷା ବ୍ୟବହାର କରିପାରିବେ ନାହିଁ ଓଡ଼ିଆ ଭାଷା ସାଂସ୍କୃତରେ ବହୁତ ଥିରେ ବ୍ୟବହାର କରାଯାଏ ଓଡ଼ିଆ ଭାଷା ଶୁଣିବାକୁ ଭଲ ଓଡ଼ିଆ ଭାଷା ସାଂସ୍କୃତିକ ଭାଷା ଶୁଣିବାକୁ ଭାରି ଭଲ ଲାଗେ ସାଂସ୍କୃତି ଆଗର ଯେଉଁ ଫାଷ୍ଟ୍ ସାଂସ୍କୃତିକ ଭାଷା ଥିଲା ବହୁତ କଠିନ ଥିଲା ଆଉ ତାଙ୍କୁ ଶୁଣିବାକୁ ବହୁତ ମଜା ଲାଗୁଥିଲା ସାର୍ ମ୍ୟାଡ଼ମ୍ ମାନେ ବହୁତ ଭଲ ଭାବରେ ପଢ଼ୁଥିଲେ ଓଡ଼ିଆ ଭାଷା ମତେ ଭାରି ଭଲ ଲାଗେ ଓଡ଼ିଆ ଭାଷାର ବିଷୟରେ ସମସ୍ତେ ବ୍ୟବହାର କରି ଚଳିଲେ ଭଲ ହବ